କିଛି ବର୍ଷ ପୂର୍ବରୁ ଆମ ଓଡ଼ିଶାର କୋରାପୁଟ ଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲା ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା କିନ୍ତୁ ବର୍ତ୍ତମାନ ଯୁଗରେ ପାହାଡ଼ ପର୍ବତ କ୍ଷୟ ପାଇଛି ଅଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବାସଗୃହ ଅଧିକ ଆବଶ୍ୟକ ହେଉ ହେତୁ ଲୋକମାନେ ଜଙ୍ଗଲ କାଠ କାଠ ଘର ଦ୍ୱାର ତିଆରି କରିବା ଦ୍ୱାରା ଜଙ୍ଗଲ କ୍ଷୟ ହେଉଅଛି ଚାଷ ଜମିରେ ଅଧିକ ରାସାୟନିକ ସାରର ବ୍ୟବହାର ଯୋଗୁଁ ଚାଷ ଜମିର ଉର୍ବରତା ନଷ୍ଟ ହେଉଛି ଜନସଂଖ୍ୟା ବୃଦ୍ଧି ହେତୁରୁ ଅଧିକ କଳ କଳକାରଖାନାର ବ୍ୟବହାର ହେଉଛି କଳକାରଖାନାର ଅଦୂଷିତ ଜଳ ନଦୀ ସମୁଦ୍ରରେ ମିଶି ଜଳକୁ ନଷ୍ଟ କରୁଛି ଏହିସବୁ କାରଣରୁ ଆମେ ବର୍ଷ ସାରା ଋତୁମାନଙ୍କ ମଧ୍ୟରେ କୌଣସି ସାମଞ୍ଜସ ଦେଖିବାକୁ ମିଳୁନି